ମୁଁ ଆମ ଗ୍ରାମାଞ୍ଚଳରେ ଥିବା ସରକାରୀ ସ୍କୁଲକୁ ଉନ୍ନତି କରିବାକୁ ଚାହୁଁଛି ହେଲେ ମୋ ପାଖରେ ସେତିକି ଅର୍ଥ ନାହିଁ ବୋଲି ମୁଁ ସାହାଯ୍ୟ କରିପାରୁନାହିଁ କିଏ ଏଇଠି ସାହାଯ୍ୟ ମଧ୍ୟ କରୁନାହାନ୍ତି ଯଦି ମୋ ପାଖରେ ସେତିକି ଅର୍ଥ ଥାଆନ୍ତା ତାହେଲେ ମୁଁ ଆମ ସ୍କୁଲକୁ ବହୁତ ଉନ୍ନତି କରିଥାନ୍ତି ଯେମିତିକି ପିଲାମାନଙ୍କୁ ମାଗଣାରେ ଖାତା ବହି ପ୍ରଦାନ କରିଥାନ୍ତି ଏ ଆଉ ସ୍ମାର୍ଟ କ୍ଳାସ ମଧ୍ୟ କରିଥାନ୍ତି ସ୍କୁଲକୁ କିଛି ନୂଆ ଜିନିଷ ଆଣିଥାନ୍ତି ଯେମତିକି ଆଜି ପିଲାମାନେ ଯେମିତି ବଡ଼ ବଡ଼ ଏଲଇଡ଼ି ମାଧ୍ୟମରେ ପାଠ ପଢୁଛନ୍ତି ସେମିତି ଆଉ ଭଲ ଲାଟ୍ରିନ ବାଥରୁମ ଭଲ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଯୋଗାଇ ଦେଇଥାନ୍ତି ଆଉ ପିଲା ଭଲ ଚେୟାର ଟେବୁଲ ବେଞ୍ଚରେ ମଧ୍ୟ ବସିକି ଭଲ ପାଠ ପଢ଼ନ୍ତେ ହେଲେ ସେତିକି ସମ୍ବଳ ନାହିଁ ମୋ ପାଖରେ ଯଦି ସେତିକି ଥାଆନ୍ତା ତାହେଲେ ମୁଁ ସ୍କୁଲକୁ ପୂର୍ଣ୍ଣ ରୂପରେ ସାହାଯ୍ୟ କରିଥାନ୍ତି ଆଉ ଆମ ଗ୍ରାମାଞ୍ଚଳରେ ଥିବା ସ୍କୁଲ ମଧ୍ୟ ଆଗକୁ ଯାଇଥାନ୍ତା